ବଗିଚା କାମ କରିବା ଦ୍ୱାରା ବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ଫୁଲ ଗଛ ଆଦି ଚାଷ କରିବା ଦ୍ୱାରା ପ୍ରକୃତିରୁ ସୌନ୍ଦର୍ଯ୍ୟତା ବଢ଼ିଥାଏ ଏବଂ ପ୍ରକୃତିର ସୁନ୍ଦରତା ବଢ଼ିବା ଦ୍ୱାରା ମନ ପ୍ରଫୁଲ୍ଲିତ ହୋଇଥାଏ ଏବଂ ବଗିଚାରେ କୁସୁମ ମନ୍ଦାର ଟଗର ଆଦି ଫୁଲ ଲଗାଯାଏ ଏବଂ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଚାଷ କରାଯାଏ ବଗିଚାରେ ଆମେ ବି ଯେକୌଣସି ଫୁଲ ଫଳ ଆଦି ଲଗାଇଲେ ଠିକ୍ ସମୟରେ ପାଣି ଦବା ଉଚିତ ଠିକ୍ ସମୟରେ ତା'ର ଯତ୍ନ ନେବା ଉଚିତ ବଗିଚା ହେଉଛି ଦୈନନ୍ଦିନ ଜୀବନର ପ୍ରଥମ ଏକ୍ସର୍ସାଇଜ ଏବଂ ଲୋକ ରୋଗ ବାଇରୋଗରେ ନପଡ଼ିବା ପାଇଁ ସକାଳେ ଘଣ୍ଟେ ଏବଂ ସନ୍ଧ୍ୟାରେ ଘଣ୍ଟେ ବଗିଚା କାମ କରିବା ଉଚିତ ଏବଂ ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ଲଗାଇବା ଉଚିତ ଏବଂ ବଗିଚାରେ ଫୁଲ ଫୁଟିବା ଦ୍ୱାରା ମହୁମାଛି ମାନେ ମହୁ ସଂଗ୍ରହ କରିଥାନ୍ତି ଲୋକମାନେ ବାହାର ପରିବେଶକୁ ସୁନ୍ଦର ଦେଖ ଦିଶି ଥାଏ ଏବଂ ଫୁଲ ମଧ୍ୟ ବହୁତ କାର୍ଯ୍ୟରେ ଆମର ଲାଗିଥାଏ ଫୁଲକୁ ଆମେ ବିଭିନ୍ନ ଉପାୟରେ ବିଭିନ୍ନ ଜାଗାରେ ଉପଯୋଗ କରିଥାଉ ଫୁଲରୁ ମଧ୍ୟ ଫୁଲ ଶୁଖି ଶୁଖିଗଲା ପରେ ମଧ୍ୟ ଫୁଲରୁ ଆମର ଧୂପ କାଠି ତିଆରି ହୋଇଥାଏ ଏବଂ ବଗିଚାରେ ବିଭିନ୍ନ ପ୍ରକାର ଫଳ ଫଳ ଆଦି ଚାଷ କରିବା ଦ୍ୱାରା ମନକୁ ଆନନ୍ଦ ମିଳିଥାଏ